ବୌଦ୍ଧ ଜିଲ୍ଲାର ସ୍ଵାସ୍ଥ୍ୟସେବା ବହୁତ ଭଲ ଏଠି ବିଭିନ୍ନ ରୋଗର ଚିକିତ୍ସା ସୁବିଧା ସବୁ ଉପଲବ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ଗ୍ରାମ ଅଞ୍ଚଳରୁ ପଞ୍ଚାୟତରୁ ବ୍ଲକରୁ ଲୋକମାନେ ଆସିଥାନ୍ତି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଏଠି ବିଭିନ୍ନ ସୁବିଧାମାନ ରହିଛି ମାଗଣାରେ ଔଷଧ ମଧ୍ୟ ଦିଆଯାଉଛି ଆଉ ଗରିବ ଲୋକଟି କେମିତି ତାର ନିଜ କାର୍ଡ଼ ଯେଉଁ ଅଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ସେଇ କାର୍ଡ଼ରେ କେମିତି ସୁବିଧା ପାଇବ ତା ପାଇଁ ବି ବ୍ୟବସ୍ଥା ସବୁ ରହିଛି